ପଶୁମାନଙ୍କୁ ସାଧାରଣତଃ ଆମେ ପାଳନ କରିଥାଉ ସେମାନେ ଏଇ ଛେଳି ଗାଈ ମେଣ୍ଢା ଏଇ ମାନଙ୍କୁ ପାଳନ କରିବୁ ଏହି ଗାଈଗୋରୁ ମାନେ ସାଧାରଣତ କୃଷି କାର୍ଯ୍ୟରେ ସେମାନେ ସାହାଯ୍ୟ କରନ୍ତି ସେମାନଙ୍କର ଗୋବର ଆମେ ହେଉଛି ବିଲରେ ସାର ରୂପେ ବ୍ୟବହାର କରୁ ଆଉ କ୍ଷୀର ମଧ୍ୟ ପୃଷ୍ଟିକର ଖାଦ୍ୟ କ୍ଷୀରକୁ ମଧ୍ୟ ଆମେ ଖାଉ ଆଉ ସେହିପରି ଛେଳି ମେଣ୍ଢା ଏହି ମାନଙ୍କୁ ମଧ୍ୟ ପାଳନ କଲେ ସେମାନେ ମେଣ୍ଢା ଲୋମରୁ ପୋଷାକ କ'ଣ ତିଆରି ହୁଏ ଆଉ ତା' ଚମଡ଼ା ମଧ୍ୟ କାମରେ ଲାଗେ ଆଉ ତାର ମାଉଁଷ ମଧ୍ୟ ହେଉଛି ପୃଷ୍ଟିକର ଖାଦ୍ୟ ଭାବରେ ଆମେ ଗ୍ରହଣ କରୁ ଆଉ ଏସବୁ ପାଳନ କରିବା ହଉଛି ଆମର ନିହାତି ଦରକାର